ବଗିଚା କାମକୁ ମୁଁ ଗୋଟିଏ ସଉକ ବୋଲି ସଉକ ଭାବରେ ଭଲ ପାଇଲି କାହିଁକିନା ଆମର ଯେତେବେଳେ ବଜାର ଆମ ଘର ଠାରୁ ବହୁତ ଦୂରରେ କିଛି ପରିବା ଯଦି ଦରକାର ପଡ଼ିଲା ବଜାର ଯାଇକି ଆଣିବାକୁ ପଡ଼େ କିନ୍ତୁ ପ୍ରାୟ ଟାଇମରେ ଘରେ ଲୋକ ନଥାନ୍ତି ଯାଇକି ବଜାର ଆଣିବା ପାଇଁ ତ ସେଥିପାଇଁ ଆମର ବାଇରେ ଗଛପତ୍ର ଲଗାଇଲି ମୁଁ ଗଛ ଲଗାଇକି ସେଥିରୁ ଯେତେବେଳେ ନଗଦ ବାହାରିଲା ଆମର ବାଇଗଣ ଭେଣ୍ଡି କଲରା ଏମିତି ସବୁ ଲଗାଇଥିଲି ସେଥିରୁ ନଗଦ ପରିବା ଯେତେବେଳେ ବାହାରିଲା ନଗଦ ଆଣିକି ଭାଜିକି ଖାଇବାକୁ ବା ଭେଣ୍ଡି ପୋଡ଼ିକି ଖାଇବାକୁ ଯାହା କରିବା ପାଇଁ ମୁଁ ବଗିଚାରେ ଲଗାଇଥିଲି ବଗିଚାରେ ମଧ୍ୟ ଫୁଲ ଗଛ କେତେ ଲଗାଇଥିଲି ଟଗର ମନ୍ଦାର ଆଉ ବାକି ରହିଲା ଗେଣ୍ଡୁ ବି ଏବେ ତଳି ପକାଇଛି ଆଉ ଏସବୁ ଏ ଯେଉଁ କାମ କରିବା ପାଇଁ ଆମ ଘର ପାଖରେ ଆଉ ଜଣଙ୍କର ପୂରା ଗୋଟିଏ ବଡ଼ ବିଲ କରିଛନ୍ତି ତାଙ୍କର ବହୁତ ସୁନ୍ଦର ଦେଖା ଯାଉଛି ମାନେ ଫସଲ କରିଛନ୍ତି ତା' ବାଦ୍ ଗେଣ୍ଡୁ କେତେ ଲଗାଇଛନ୍ତି ବହୁତ ସୁନ୍ଦର ଦେଖାଯାଉଛି ଆମ ବାଡ଼ି ଖାଲି ପଡ଼ିଥିଲା ତ ତାଙ୍କୁ ଦେଖିକି ମୁଁ ଏଇଟା କଲି ଆଉ